ହଁ କୁହନ୍ତୁ ରସଗୋଲା ଅଛି ଆଉ ଛେନାଗଜା ଅଛି ଗୋଲପଜାମୁନ୍ ଅଛି ପେଡ଼ା ଅଛି ଛେନାପୋଡ଼ ଅଛି

ଆପଣ କଣ ନେବେ

ଦେଢ଼ ଶହ ଲୋକ ପାଇଁ ହେଲେ ପାଖାପାଖି ପଚାଶ କିଲୋ ଖଣ୍ଡେ ନେବାକୁ ପଡ଼ିବ ରସଗୋଲା ଛେନାଗଜା ଏଥର ଏଇଟା ଭଲ ଅଛି ନୂଆଁ କହିଲେ ଛେନାପୋଡ଼

ଆପଣ କେବେ ଆସିବେ

ଆଜି ସନ୍ଧ୍ୟା ବେଳେ ସୁଦ୍ଧା ଟିକେ ଦେଖନ୍ତୁ ଚେଷ୍ଟା କରନ୍ତୁ

ତାଙ୍କର ଏ ବ୍ୟାଗ୍ ନେଇକି ଆସିବେ

ଏଇଠିକି ଆପଣ ଦୋକାନ କୁ ଆସିଲେ ଆଁ ଓଜନ କରିକି ନେଇଯିବେ ପଇସା ଆପଣ ଆସନ୍ତୁ ଓଜନ କରିକି ହିସାବ କରିବା ସାଙ୍ଗରେ ବ୍ୟାଗ୍ ଟେ ନେଇକି ଆସିଥିବେ ପଲିଥିନ ଆମର ଆଲାଓ ନାହିଁ ଦେଢ଼ଶହ ଲୋକ ହେଲେ ପଚାଶ କିଲୋ ପଚାଶ କିଲୋ ହେଲେ ଆପଣ ଆମ ଗୋଲାପଜାମ ରହିବ ଷାଠିଏ ଟଙ୍କା କିଲୋ ଦଶ କିଲୋ ହେଲେ ଷାଠିଏ ଦଶା ଦଶା ଛଅ ଶହ ଟଙ୍କା ଆଉ ଅଲଗା ରାକ ହେଲା ରସଗୋଲା ହେଲା ଆ ନବେ ଟଙ୍କା ଏଇ ଟଙ୍କା ଦୁଇ ତିନି ହଜାର ଖଣ୍ଡେ ଟଙ୍କା ନେଇକି ଆସିଥାନ୍ତୁ ଆପଣ ଆସନ୍ତୁ ଆସିଲେ ହିସାବ କରିବା ଆଉ